ଚୂଆ ଦର୍ଶନ ଜୀବନ ଅନ୍ତର୍ଭୁକ୍ତ ଯେପରିକି ମାନସିକତା ମୁଁ କେବେ ବି ଦର୍ଶନ କୌଣସି ଉତ୍ପାଦନକୁ ଯାଇନି ଜୀବନରେ ଅନ୍ତର୍ଭୁକ୍ତ କରିଛି

ଯେପରିକି ମାନସିକତା ସେଟା ବି ମୁଁ ଯାଇନି ମୁଁ ଘରେ ନିଜର ଶରୀର ପାଇଁ ଯୋଗ କରେ ଆଉ ଏମିତି କୌଣସି ଦୈନନ୍ଦିନ ଜୀବନ ଅନ୍ତର୍ଭୁକ୍ତ କରିନି ଯେପରିକି ଆକର୍ଷଣୀୟତା ସେ ମୁଁ କିଛି କରିନି